ଆମ ଭାରତର ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାସ୍ଥ୍ୟ ବ୍ୟବସ୍ଥା ଗୁଡ଼ିକ ହେଉଛି ଆମ ଗାଁ ଗାଁରେ ସମସ୍ତଙ୍କୁ ଆଶା ଅଛନ୍ତି ଗାଁ ରେ ଯାହାର ଜର ଭଲ ମନ୍ଦ ହେଲେ ସେମାନେ ତାକୁ ଔଷଧ ପତ୍ର ଦିଆଦେଇ ହେଉଛି ଯଦି ତା'ଠାରୁ ଟିକେ ଅଧିକ କ'ଣ ହେଲା ସେମାନେ ତାଙ୍କ ମାଧ୍ୟମରେ ଆଶା ମାଧ୍ୟମରେ ନେଇକି ସରକାରୀ ହସ୍ପିଟାଲ ନେଇଯାଉଛନ୍ତି ସେଇଠି ବ୍ୟବସ୍ଥା ଭଲ କରିଛନ୍ତି ଭଲ ବି ଚାଲିଛି ରୋଗୀ ଯାଇକି ସେଇଠିକି ଭଲ ହୋଇକି ଆସୁଛନ୍ତି ଆଉ ଯାହାକୁ ଯାହା ହେଲେ ବି ଡାକ୍ତରଖାନାରେ ପହଞ୍ଚିଲା ପରେ ସେ ଭଲ ହେଉଛି କିନ୍ତୁ ଆଉ ଗୋଟିଏ ଜିନିଷ ଲୋକ କୌଣସି ଆମର ଡାକ୍ତରର ଅଭାବ ଡାକ୍ତର ଅଭାବକୁ ରୋଗୀର ସଂଖ୍ୟା ଅଧିକ ଅଧିକ ହେଲେ କ'ଣ ହେଉଛି ସେମାନେ ଟିକେ ରୋଗୀ ସଂଖ୍ୟା ଅଧିକ ହେଲାବେଳକୁ ଗୋଟିଏ ଡାକ୍ତରକୁ ବହୁତ ଅସୁବିଧା ହୋଇଯାଉଛି ଆଉଟିକେ ଯଦି ସେଇଟା ବ୍ୟବସ୍ଥା କରାହୁଅନ୍ତା ଡାକ୍ତରଖାନାରେ ଡାକ୍ତରଙ୍କ ଆଉ ଆପୋଏମେଣ୍ଟ୍ କରାହୁଅନ୍ତା କି ଧର ଲାଇନ୍ ଯେଉଁ ଆମର ଟିକେଟ କାଉଣ୍ଟର୍ ଅଛି ସେଇଠି ଆଉ ଗୋଟିଏ ଜଣକୁ ଦୁଇଜଣକୁ କରାହୁଅନ୍ତା ଲୋକ ଦୁଇ ତିନି ଲାଇନ୍ ହେଲେ ଟିକେ ଭଲରେ ସୁରକ୍ଷିତ ସେବା ପାଇପାରନ୍ତେ